ବଲିଉଡ଼ ଓ ଟଲିଉଡ଼ ଭାରତର ଫ୍ୟାସନ୍ ଟ୍ରେଣ୍ଡକୁ ସବୁଠି ପ୍ରଭାବିତ କରିଛି କାରଣ ଆମର ପୋଷାକ ଆମର ପୋଷାକ ଦେଖିକି ଟିଭି ସିରିଏଲ୍ ଫିଲ୍ମ୍ ଏସବୁ ଇଏ ଦେଖିକି ମାନେ ସେମିତି ପୋଷାକ ସବୁ ପିନ୍ଧିଲେ ପିଲାମାନେ ଆଉ ସେମାନେ ସବୁ ମାନେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କଲେ ଯେଉଁ ପୋଷାକ ଆମ ଭାରତୀୟ ପରମ୍ପରା ସଂସ୍କୃତିକୁ ମାନେ ତା'ର ବିପରୀତ ହେଲାଭଳିଆ ତାକୁ ପରମ୍ ଭାରତୀୟ ପରମ୍ପରା ସଂସ୍କୃତିକୁ ବଜାୟ ନ ରଖି ମାନେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କଲେ ଏମିତି ସବୁ ପୋଷାକ ପିନ୍ଧିଲେ ଯେଉଁ ମାନେ ଯେଉଁଟାକି ପିନ୍ଧିବା ଉଚିତ୍ ନୁହେଁ ସେସବୁ ଅନୁକରଣ କରିବା ଉଚିତ୍ ନୁହେଁ ଆଜିକା ସମାଜରେ ସେସବୁ ବେଶୀ କରୁଛନ୍ତି ଚଳଚ୍ଚିତ୍ର ଚରିତ୍ର ମୋର ପୋଷାକ ଶୈଳୀ ହଁ କିଛି କିଛି ଚଳଚ୍ଚିତ୍ରର ପୋଷାକ ମଧ୍ୟ ଭଲ ଥାଏ ଆମେ ସେଗୁଡ଼ିକୁ ପସନ୍ଦ କରିଥାଉ ଯେମିତିକି କିଛି ଚଳଚ୍ଚିତ୍ର ପୋଷାକ ମାନେ କିଛି କିଛି ପୋଷାକ ଶାଢ଼ୀ ଲେହେଙ୍ଗା ଏସବୁ ପିନ୍ଧି ସାଲୱାର୍ ଏସବୁ ପିନ୍ଧିକି କିଛି ଚରିତ୍ର ଚରିତ୍ର କରନ୍ତି ଏସବୁ ବାସ୍ତବିକ୍ ଭଲ ହୋଇଥାଏ କିନ୍ତୁ ଆଉ କିଛି କିଛି ଲୋକ ଆଉ କିଛି କିଛି ଚରିତ୍ର ସେମାନେ ସବୁ ପାଶ୍ଚାତ୍ୟ ସଭ୍ୟତାର ମାନେ ଛୋଟ ଛୋଟ ଡ୍ରେସ୍ ପିନ୍ଧିବା ପେଟ ଦେଖାଯାଉଥିବ ଆଉ ଆମର ଇଏ କଟା ପ୍ୟାଣ୍ଟ ଏସବୁ ପିନ୍ଧିବା ଏସବୁ ପିଲାମାନେ ଅନୁକରଣ କରୁଛନ୍ତି ଆଜିର ହଉ ଯୁବପିଢ଼ି ସେସବୁ ଅନୁକରଣ କରୁଛନ୍ତି ଆଉ ଏକ ଚଳଚ୍ଚିତ୍ରରୁ ସମ୍ମାନ ପୋଷାକ ତିଆରି କରିଛି ଚଳଚ୍ଚିତ୍ର ନାମ ତୋ ଆଖି ମୁଁ ଆଇନା ସେଥିରୁ ଆମେ ସେଥିରୁ ମୁଁ ଗୋଟେ ପୋଷାକ ତିଆରି କରିଥିଲି ସେ ଯେଉଁ ଆମର ହିରୋଇନ୍ ଜ୍ୟୋତି ମିଶ୍ର ସେ ପିନ୍ଧିଥିଲେ ସାଲୱାର୍ ସୁଟ ସେଥିରେ ଗୋଟେ ଦେଖି ଏମିତି ତିଆରି କରିଥିଲି ବହୁତ ଭଲ ଲାଗିଥିଲା ବାସ୍ତବିକ ବହୁତ ସୁନ୍ଦର ଥିଲା